ହଁ ସଭେଇ ବାବୁ ଆପଣଙ୍କ ଗାଁ ବିଷୟରେ କିଛି କୁହନ୍ତୁ ଗାଁର ଲୋକସଂଖ୍ୟା କେତେ ଗାଁରେ ଲୋକମାନେ କେମିତି ରହୁଛନ୍ତି କେମିତି ଚଳୁଛନ୍ତି ଗାଁର ସଂସ୍କୁତି କ'ଣ ପରମ୍ପରା କ'ଣ କୋଉ କୋଉ ଜିନିଷ ଗାଁରେ ବହୁତ ପ୍ରସିଦ୍ଧ ଗାଁର ନଦୀ ନାଳ କେମିତି ଅଛି କେମିତି କ'ଣ ଅଛି ସେହି ବିଷୟରେ ଟିକିଏ ଆପଣ ବିଶେଷ କରି କୁହନ୍ତୁ ଆମ ଗ୍ରାମ ନାଁ ହେଉଛି କେନ୍ଦୁପଡ଼ା ଆଉ ଆମ ଗ୍ରାମରେ ତିନିଟା ୱାର୍ଡ଼୍ ଆଉ ଆମ ଗ୍ରାମ ଗ୍ରାମ ପାଖରେ ଆମେ ଯେଉଁ ପଞ୍ଚାୟତ ହେଉଛି କୁନ୍ଦଲା ପଞ୍ଚାୟତ ଆମର ଏଠି ବିଶେଷ ଲୋକ ସବୁ ଚାଷ ଉପରେ ନିର୍ଭର କରନ୍ତି ଆମର ଏଠି ବିଭିନ୍ନ ବିଭିନ୍ନପ୍ରକାର ଫଳମୂଳ ଆଉ ପନିପରିବା ଆଉ ଧାନ ଚାଷ ମୁଗ ବିରି ଆଉ ସୂର୍ଯ୍ୟମୁଖୀ ଏମିତି ବିଭିନ୍ନପ୍ରକାର ଫସଲ ସବୁ କରନ୍ତି ଆମର ପାଣିର ସୁବିଧା ଅଛି ଏଲ୍ ଆଇ ପଏଣ୍ଟ୍ ଅଛି ତିନିଟା ଏଲ୍ ଆଇ ପଏଣ୍ଟ୍ ଆମ ଗାଁର ଆଉ କେନାଲ୍ ବି ଏବେ ଆସିଯାଇଛି ଆଉ ଫସଲ ପାଇଁ କିଛି ଆମର ଅସୁବିଧା ନାହିଁ ଆମ ଗାଁର ଜନସଂଖ୍ୟା ଭୋଟର୍ ହେଉଛନ୍ତି ଚାରିଶହ ଷାଠିଏ ଆଉ ତିନିଟା ୱାର୍ଡ଼୍ ଯାହା ହେଉ ଆମ ଗାଁ ଲୋକ ସବୁ ଚାଷ ଉପରେ ନିର୍ଭର କରନ୍ତି ବିଭିନ୍ନପ୍ରକାର ଫସଲ କରିକି ଆମ ପାଖ ମାର୍କେଟ୍ ଭୁବନ ମାର୍କେଟ୍କୁ ସବୁ ଜିନିଷ ପଠାନ୍ତି ଏବଂ ଆମ ମାର୍କେଟିଙ୍ଗ୍ ବି ଭଲ ହୁଏ କିଛି ଅସୁବିଧା ନାହିଁ ଆଉ ଲୋକ ବି ବହୁତ ଖୁସିରେ ଚଳୁଛନ୍ତି ଭାଇ ଭାଇର ସମ୍ପର୍କ ଭଲ ଅଛି ଗାଁର ଶାନ୍ତ ଶାନ୍ତ ପରିବେଶ ଆମ ଗାଁର କେସ୍ ଫେସ୍ ଥାନାରେ ବିଲକୁଲ୍ ଦିନକ ପାଇଁ କେସ୍ ଯାଇନାହିଁ କି ଭାଇଚାରା ହିସାବରେ ଆମେ ସବୁ ଚଳୁଛୁ ଆଉ ଦିନବେଳେ ପାଟିତୁଣ୍ଡ ନାହିଁ ମୁଁ ଶାନ୍ତି ସହାନୁଭୂତି ଭାବରେ ସମସ୍ତେ ଚଳୁଛନ୍ତି ଆଉ ଏମିତି ସବୁ ଆମ ଗାଈ ଗୋରୁ ବି ସମସ୍ତଙ୍କର ଗାଈ ଗୋରୁ ଅଛନ୍ତି ଗାଈ ଚାଷ କରିକି କ୍ଷୀର ଦୁହିଁକି ସେମାନେ ବି କ୍ଷୀରରେ କିଛି ବିକ୍ରୀ ଫିକ୍ରି କରନ୍ତି ଏବଂ ଘରେ ଖିଆପିଆ କରନ୍ତି ଆଉ ଆମର ଏରିଆଟା ବହୁତ ସୁବିଧା ଆମ ଘର ଗାଁ ପାଖରେ ଗାଁ ଗୋଟେ ନାଳ ବୋହିଯାଉଛି ସେହି ନାଳରେ ଏଲାଇ ଏଲ୍ ଆଇ ପଏଣ୍ଟ୍ ବସିଛି ସେଇଠୁ ପାଣି ବି ଆମକୁ ସଫିସିଏଣ୍ଟ୍ ଯୋଗାଉଛି ଆମ ଗାଁର ପୋଖରୀ ତିନିଟା ପୋଖରୀ ଅଛି ପୋଖରୀରେ ଆମେ ସବୁ ମାଛ ଚାଷ ବି କରୁ ମାଛ ଚାଷରେ ବି ଭଲ ପଇସା ଆମେ ପାଉ ଆଉ ଏମିତି ସବୁ ସୁବିଧା ଆମ ଗାଁଟା ଆଉ କିଛି ଅସୁବିଧା ନାହିଁ